ସେଠି ବି ବହୁତ ପ୍ରକାର ନାଟ୍ୟ କଳାକୃତି ହୁଏ ଯେମିତିକି ଓଡ଼ିଶୀ ନାଟ୍ୟ ହୁଏ ଗୋଟିପୁଅ ନୃତ୍ୟ ହୁଏ ଏବଂ ବହୁତ ପ୍ରକାର ଠାକୁରଙ୍କର ଆସୁଥାନ୍ତି ଏମିତି କି ରବିନ୍ଦ୍ର ମଣ୍ଡପ ଥାଏ

ଯେମିତିକି ଯାତ୍ରା ବହୁତ ପ୍ରକାର ଅଛି କଳିଙ୍ଗ ଗଣନାଟ୍ୟ ମହାରଥି ଯେମତି ସେମିତିକି ବହୁ ପ୍ରକାର ଯାତ୍ରା କଳାକାର ଏମିତି ସବୁ ଥାଆନ୍ତି ଯାହାଥିରେ କି ଯାତ୍ରା ମାନେ ସବୁ ଗାଁ ଗାଁରେ ଆସି ପ୍ରଦର୍ଶନ କରନ୍ତି ଏବଂ ନୃତ୍ୟ କଳାକୃତ୍ୟ ଦେଖାନ୍ତି ତା'ପରେ କି ରାମଲୀଳା ହୁଏ ଖୋର୍ଦ୍ଧା ନୟାଗଡ଼ ଡିଷ୍ଟ୍ରିକ୍ଟର ସବୁପଟେ ପ୍ରାୟ ରାମଲୀଳା ଆର୍ଟିଷ୍ଟମାନେ ଥାଆନ୍ତି ଯେଉଁଟାକି ଆମ ଗାଁକୁ ଆସି ତାଙ୍କର ନୃତ୍ୟ ଯାହା କଳା